କିଏ ଶିବପ୍ରସାଦ ନା କିଏ ଏହି ଯେଉଁ କ'ଣ କ'ଣ ପରିବା ଚାଷ କରିଛନି ଆଉ କ'ଣ

ଆଉ ତା ମୁଁ କହୁଛି ମୁଁ ସେ ଆଉ କିଛି ପନିପରିବା ତୁମ ପାଖରୁ ଆଣିକି ମୁଁ ଗୋଟେ ସଂସ୍ଥା ଜାଣିଲ ଦୋକାନ ନୂଆ ଇଏ କରିବି ସେ ବିଭିନ୍ନ ପ୍ରକାର ପରିବା ଅଛି ତୁମ ପରା ଶୁଣିଥିଲି ଶିବପ୍ରସାଦ ପାଖରେ ସେଥିପାଇଁ ହଁ କ'ଣ କୁହନ୍ତୁ ହଁ ହଁ ରେଟ୍ ଟିକେ ଏହି ବି ଦିନେ ଦୁଇ ଚାରିଦିନ ଭିତରେ ନୂଆ ଯୋଜନା ଗୋଟେ କରୁଛି କିଛି ଭଲ ଭଲ ପରିବା ଇଏ ଆଣିକି ଟିକେ ସଂସ୍ଥାଟା ଦେଖିବା ଇଏ କରିବା ଆଉ ଗୋଟେ ପ୍ରକାର

ଏବେ ତାହେଲେ ଦିନେ ଦୁଇଦିନ ଭିତରେ ହେଉ ଶିବବାବୁ କହିମୁ କହିମି ତୁମକୁ ଯେ କେଉଁ ଦିନ ଆଣିବା କଥା ତାକୁ ତୋଳା ତୋଳି କରିକି ମୋତେ ଦିଆ କରାଇବେ ଆ ପଇସା ହେବ ନାହିଁ ନା ସେମିତି ଆଣିଲା ପରେ ଚାଲିଲା ପରେ କିଛି ଯଦି ରୁହେ ପୁଣି ତା'ପରେ ସେମିତି ବେପାର ଚାଲିଥିବା ଦିଆଯିବ ଦିଆହେବ ଚାଲିଥିବ ଏମିତି ଆଉ ହେଉ ହେଲା ଆଉ ହେବ ମୁଁ କହିବି ଆଉ ଦିଆଯିବ ସାଙ୍ଗେ ସାଙ୍ଗେ ପେମେଣ୍ଟ୍ ତାପରେ ଚାଲିଲା ପରେ ହ ଚାଲିଲା ପରେ କିଛି କିଛି ଯଦି ରୁହେ ଏଇଠି ସେମିତି ଲୋକଙ୍କ ଉପରେ ପଡ଼ି ରହିବ କିଛି ସେମିତି ତାକୁ ପୁଣି ଭରଣା କରିକି ସେମିତି ତୁମେ ଚଳିବ ଆମେ ଚଳିବୁ ଯେମିତି ହେବ ଚାଲିବନା ଆଉ ଆଉ ହେଲା ଆଉ ହେଉ ଦେବା ଆଉ

ହଁ ହଁ ହଁ ହଁ ହେଉ କାଲି ଯିବି ଆଉ ହେଉ ରହିଲି ଆଜି ନା କାଲି କାଲି ଆଜି ନା କାଲି କାଲି ପରିବାପତ୍ର ଆଣିଲେ ହଁ କାଲିଠୁ ମୁଁ ଏଇଠି ପୁଣି କ'ଣ ସାଙ୍ଗେ ସାଙ୍ଗେ ଯୋଗାଡ଼ କରିକି ପୁଣି ନେଇକି ଯାଇ ତୁମ ପାଖରେ ଠେକିମି ପୁଣି ଆସିବି ନା ଆ ପର କଥା କହୁଥିଲି ମୁଁ କହିଲି ଯଦି ଟିକେ କେତେବେଳେ ସୁବିଧା ଅସୁବିଧା ହେଲା ଚଳାଇବ ହଁ ହଁ ଆଉ କ'ଣ କହିବାର ଅଛି କି ଆଉ ରହ ହଁ ହଁ